ମୁଁ ଗୀତ ବୋଲେ ମୁଁ ଅଧିକ ଗୀତ ବୋଲିବା ପାଇଁ ଚେଷ୍ଟା ସ୍ୱର ଟିକିଏ ଖରାପ ହୋଇଗଲେ ମୁଁ ଅଦା କଳରେ ଯାକେ ଭଲ ହୋଇଯାଏ ପୁଣି ଗୀତ ବୋଲିବା ଆରମ୍ଭ କରେ ପୁଣି ଗନ୍ଧ ଶୁଣ୍ଠି ବ୍ୟବହାର କରେ ଟିକିଏ ଥଣ୍ଡା ହେଲେ ସ୍ୱର ଖରାପ ହୋଇଗଲେ ଅଦା ଚା' କରି ପିଏ ପିଏ ଏବଂ ବେଳେ ଅଦା ଖାଏ ଆଉ ବେଳେ ଗନ୍ଧ ସୁସ୍ଥ ହେଉଛି ଗଳା ପାଇଁ ଭଲ ସେଥିପାଇଁ ମୁଁ ଅଦା ଏବଂ ଗନ୍ଧ ବା ଚା' ବ୍ୟବହାର କରେ